ହ୍ୟାଲୋ ମୋତେ ଗୋଟେ ଇଣ୍ଡିଆନ୍ ଗ୍ୟାସ୍ ଦରକାର ଅଛି ସାର୍ ମୁଁ ଟ୍ରାନ୍ସଫର କରି ନେଇ ଆସିଛି କଣ କେମିତି ଗୋଟେ କେଉଁ ମାଧ୍ୟମରେ ହବ ମୁଁ ହଇରାଣରେ ପଡ଼ିଛି ଆଉ କଣ ବତେଇ ଦିଅନ୍ତୁ ନହେଲେ ତାହାର ମୁଁ କେମିତି ପରିଚୟ ପତ୍ର ଦେଇ ଏଇଠି ସଂଗମ କରିବାକୁ ପଡ଼ୁଛି ମୋତେ କହିଲେ ଆପଣଙ୍କ ଦ୍ୱାରା କି ଗ୍ୟାସ୍ ସିଲିଣ୍ଡର ଗୋଟେ ମୁଁ ପାଇବି ଏଇଟା ମୋତେ ନମ୍ବର ଦ୍ୱାରା କେମିତି କନେକ୍ସନ କରି କହିଦିଅନ୍ତୁ ତାହେଲେ ମୁଁ ଗୋଟେ ଗ୍ୟାସ୍ ନେଇ ଆସିବି ଏଠି ବହୁତ ହଇରାଣ ପଡ଼ୁଛି ପଇସା ପତ୍ର କଣ କେମିତି ଦରକାର ବି ଅଛି ଏଇ ଗ୍ୟାସ ବାବଦ ପାଇଁ ଟାଇମ୍ ବି ଲାଗୁଛି ଯେ ମୁଁ ଗୋଟେ ହେଇପାରୁନି ଆଉ ହଇରାଣରେ ପଡ଼ିଛି ଏଥିପାଇଁ ମୋତେ ଗୋଟେ ଗ୍ୟାସ୍ କେମିତି ହେଲେ ବି ଜରୁରୀ ଅଛି ଆପଣଙ୍କ ଜରୁରୀ ଦ୍ୱାରା ମୁଁ ଏଇ ଗ୍ୟାସ ଗୋଟେ ନେଇ ଆସିବି ବୋଲି ଭାବିଛି ଏଥିପାଇଁ ମୋତେ ଗ୍ୟାସର ନିହାତି ଗୋଟେ ଦରକାର କ'ଣ କ'ଣ ଡକୁ୍ମେଣ୍ଟସ ଦରକାର ଅଛି କଣ ବିବରଣୀ ପତ୍ର ଦ୍ୱାରା ମୋତେ ଜଣେଇକି ବି କହିପାରିବେ କଣ ପାଇଁ ଆଧାର କାର୍ଡ଼ କି କି ପ୍ୟାନ୍ କାର୍ଡ଼ କି କଣ ଗୋଟେ ଦରକାର ଅଛି ଅଲଗା ଡକୁମେଣ୍ଟସ ନହେଲେ ତାହା ବି ମୋତେ ଫୋନ ନମ୍ବର ଫୋନ କରିକି ଆପଣ ଜଣେଇ ପାରିବେ ଏଥିପାଇଁ ମୁଁ କହିବା ପାଇଁ ଆପଣଙ୍କୁ ଜଣେଇବାରେ ବ୍ୟସ୍ତ ବିବ୍ରତ ହେଇକି ଅଛି